ବ୍ରିଟିଶ୍ ସମୟରେ ଗାନ୍ଧୀଜୀ ଲବଣ ସତ୍ୟାଗ୍ରହ ଇଏ କରିଥିଲେ ତାଙ୍କୁ ଇଏ ସମୟରେ ଗାନ୍ଧୀଜୀଙ୍କର ଇଏ ବ୍ରିଟିଶ୍ମାନଙ୍କ ସହିତ ଯୁଦ୍ଧ ହୋଇଥିଲା ସେଥିପାଇଁ ଗାନ୍ଧୀଜୀ ଲବଣ ସତ୍ୟାଗ୍ରହ ଇଏ କରିଥିଲେ ଗାନ୍ଧୀଜୀଙ୍କର ଇଏ ଲବଣ ସତ୍ୟାଗ୍ରହ ଉଣେଇଶହ ଛୟାଳିଶ ମସିହାରେ ହୋଇଥିଲା ଅସହଯୋଗ ଆନ୍ଦୋଳନ ସ୍ଵଦେଶୀ ଆନ୍ଦୋଳନ ଏସବୁ ଗାନ୍ଧୀଜୀଙ୍କର ଇଏ ହୋଇଥିଲା ନିୟମ ଅନୁଯାୟୀ ଗାନ୍ଧୀଜୀ ଆମମାନଙ୍କର ଇଏ ଥିଲେ ପିତା ଥିଲେ ଗାନ୍ଧୀଙ୍କର ପିତା ମାତାଙ୍କ ନାମ ଗାନ୍ଧୀଜୀଙ୍କର ପୁରା ନାମ ମୋହନ ଚାନ୍ଦ କରମଚାନ୍ଦ ଗାନ୍ଧୀ ସେଥିପାଇଁ ଆପଣ ଆଉ କିଛି କହୁନି ଏତିକିରେ ଇଏ କରୁଛି ରଖୁଛି